ଆମ ଗାଁରେ ସମ୍ବାଦପତ୍ର ଉପଲବ୍ଧ ଅଛି ଆମ ଗାଁରେ ସମ୍ବାଦପତ୍ର ବହୁତ ଲୋକ ପଢ଼ନ୍ତି ସମ୍ବାଦପତ୍ର ବହୁତ ଲୋକ ପଢ଼ନ୍ତି ସେମାନଙ୍କୁ ବହୁତ ଭଲଲାଗେ ସମ୍ବାଦପତ୍ର ମୁଁ ବି ପ ମୋତେ ବି ବଢ଼ିଆଁ ଲାଗେ ସମ୍ବାଦ ପତ୍ର ପଢ଼ିବାକୁ ଖବରକାଗଜରେ ସେ କିଛି କିଛି ନ୍ୟୁଜ୍ କିଛି ବିଷୟରେ ଦେଇଥାଏ ତାହାକୁ ବଢ଼ିଆ ଲାଗେ ପଢ଼ିବାକୁ ଆଉ ସମ୍ବାଦପତ୍ର ବହୁତ ଲୋକ ପଢ଼ନ୍ତି ସେଥିରୁ ସେମାନଙ୍କୁ ଖବର ମଳିଥାଏ କି କେଉଁ ଜାଗାରେ କି କେଉଁଟା ହେଉଛିି କେଉଁ ସ୍ଥାନରେ କ'ଣ ହେଲା କେଉଁ ପାଖରେ କି କ'ଣ ହେଉଛି ସେଟା ସବୁ ମିଳିଥିବାରୁ ସେମାନେ ସମ୍ବାଦପତ୍ରକୁ କାଗଜ ଖବରକୁ ବହୁତ ଭଲ ବୋଲନ୍ତି ଆପଣ ମାନେ ବି ପଢ଼ିକରି ବହୁତ ଖୁସି ହେବେ ସମ୍ବାଦପତ୍ର ବହୁତ ବଢ଼ିଆ ଲାଗି ପଢ଼ିବାକୁ ଖବର କାଗଜ ଖବର କାଗଜ ପଢ଼ିଲେ ବହୁତ ସୁନ୍ଦର ସୁନ୍ଦର ନ୍ୟୁଜ୍ ଗୁଡ଼ାକ ଦେଇଥାଏ ସେଥିରୁ ପଢ଼ିଲେ ମୋତେ ଖୁସି ଲାଗେ ମୁଁ ସେଥିପାଇଁ ସମ୍ବାଦପତ୍ର ଖବରକାଗଜ ପଢ଼ିବାକୁ ବହୁତ ଚାହେଁ ଆମ ଗାଁରେ ବି ସେଇଟା ଉପଲବ୍ଧ ମୁଁ ସକାଳୁ ଉଠିଲେ ସେ ସମ୍ବାଦପତ୍ର ଆଣିକି ଆମ ଘରରେ ରଖିଦିଏ ଆଉ ମୁଁ ତାହାକୁ ଉଠି ସାରିଲା ପରେ ମୁଁ ସେଇଟାକୁ ପଢ଼େ ପଢ଼ି ସାରିଲା ପରେ ସେ ତାର ସମାଦପତ୍ର ଆଉ ମୋ ସାଙ୍ଗମାନଙ୍କୁ ବି ମୁଁ ଦେଇଦିଏ ସେମାନେ ବି ପଢ଼ ଆଉ ବହୁ କେବେ କେବେ ମୋ ଘରକୁ ନେଇ ଆଣିଦେଲେ ମୋ ସାଙ୍ଗମାନଙ୍କୁ ବି ମୋ ମଙ୍ଗି ଆଉ ମୁଁ ପଢ଼ିଦିଏ ମୋ ସାଙ୍ଗମାନେ ବି ମୋତେ ଦିଅଉ ମୋ ସାଙ୍ଗମାନେ ବି ପଢ଼ ମୋ ସାଙ୍ଗମାନେ ବି ବହୁତ ଭଲଲାଗେ ବୋଲି କହ କୁହନ୍ତି ମୋତେ ବହୁତ ଭଲ ଲାଗେ